ହ୍ୟାଲୋ ଡ୍ରାଇଭର ଭାଇ କହୁଛନ୍ତି ଏତେ ସମୟ ହେଲା ପହଞ୍ଚିନାହାନ୍ତି କ'ଣ ପାଇଁ ଯେ କ'ଣ କରୁଛନ୍ତି କ'ଣ ଟ୍ରାଫିକ୍ ଜାମ୍ ଅଛି କେଉଁ ଯାଏଁ ହେଲେଣି ସାରଙ୍ଗ ଛକ ଶୀଘ୍ର ଆସନ୍ତୁ କେତେ ଘଣ୍ଟା ହେଲା ଆପଣଙ୍କୁ ନଅଟାରେ ଟାଇମ୍ ଦିଆ ହୋଇଥିଲା କେତେ ଘଣ୍ଟା ହେଲା ମୁଁ ଅପେକ୍ଷା କଲିଣି ଜାଣିଛନ୍ତି ଦୁଇଘଣ୍ଟା ହୋଇଗଲାଣି ଶୀଘ୍ର ଯିବାର ଅଛି ଶୀଘ୍ର ଆସନ୍ତୁ ହେଉ ଠିକ୍ଅଛି ରଖୁଛି